ହଁ ନମସ୍କାର୍ ମୁଁ ଗୋଟେ ଏନ୍ ଜି ଓ ଅଛି ମୋର ମୁଁ ଗୋଟେ ପ୍ରୋଜେକ୍ଟ୍ ଆଣିଛି ଆଛା ସେଟା ଆପଣଙ୍କ ଗାଁରେ ମୁଁ ସେଟା ଇମ୍ପ୍ଲିମେଣ୍ଟ୍ କରିବାକୁ ଚାହୁଁଛି ଆଛା ହଁ ହଁ ମୋତେ ଖାଲି କହିବେ ଆପଣଙ୍କର ଗାଁରେ ଲୋକମାନଙ୍କର ମାନେ ମେନ୍ ଇନକମ୍ କଣ୍ ତାଙ୍କର ଇନକମ୍ ସୋର୍ସ୍ କ'ଣ ଆଛା ଯିଏ ଚାଷ କରୁଛନ୍ତି ତାହେଲେ ଆମ ପାଖକୁ ଗୋଟେ ମଞ୍ଜି ଆସିଛି ସେ ମଞ୍ଜିଟା ଧାନ ଚାଷ ସରିଗଲା ପରେ ସେଟା ଖରାଟିଆ ଚାଷ କରାଯିବ ସେଥିପାଇଁ ସେମାନଙ୍କୁ ମଧ୍ୟ ସବୁପ୍ରକାର ସୁବିଧା ସୁଯୋଗ ଦିଆଯିବ ଆଉ ଆପଣ ସେଟା ଟିକେ କଥା ହେଇକି ଆପଣଙ୍କ ଗାଁ ଲୋକଙ୍କ ସହିତ ମୋତେ ଜଣେଇବେ ହଁ ଶୁଣନ୍ତୁ ଆଛା ଆମର ଯେଉଁ ମଞ୍ଜିଟି ଆସିଛି ସେ ମଞ୍ଜିର ମଞ୍ଜିଟି ଆମର ସରକାରଙ୍କ ଆମେ ତରଫରୁ ଆମେ ସରକାରଙ୍କ ତରଫରୁ ଆମେ ଦେବୁ ଦେଇସାରିଲେ ଆପଣଙ୍କର ଏଥିରେ ଟଙ୍କାଟେ ପଇସା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବନି କେବଳ ଆପଣ ଜାଗା ଦେବେ ଜାଗାରେ ନିଜେ ଖଟିବେ ନିଜ ଜାଗା ଦେବେ ଆଉ ଆପଣଙ୍କର ହଳ ପଇସା ଯାହାବି ଔଷଧ ମେଡ଼ିସିନ୍ଟା ଲାଗିବ ସବୁ ଖର୍ଚ୍ଚ ଗଭର୍ଣ୍ଣମେଣ୍ଟ୍ ବୁଝିବ କିନ୍ତୁ ତାର ଯଉ ପ୍ରଡ଼କ୍ସନ୍ ଯାହା ହବ ସେ ପ୍ରଡ଼କ୍ସନ୍ ହେଲାପରେ ସେଟାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ୍ ନେଇଯିବ ତାର ଆପଣଙ୍କର ମାର୍କେଟର ଭ୍ୟାଲୁ ହିସାବରେ ଯେତିକି ଟଙ୍କାର ମୂଲ୍ୟ ତା' ଆପଣଙ୍କର ଯେତିକି ଟଙ୍କାର ଧର ଆପଣଙ୍କର ଏକରରେ ପାଞ୍ଚ କୁଇଣ୍ଟାଲ୍ ମଞ୍ଜି ବାହାରିଲା ସେ ପାଞ୍ଚ କୁଇଣ୍ଟାଲ୍ ମଞ୍ଜିର ରେଟ୍ ଦେଇଦେବ ହେଉଛି ଆପଣଙ୍କୁ ଗଭର୍ଣ୍ଣମେଣ୍ଟ୍ ଦେଇଦେବ ଆଉ ଆପଣ ବି ସେଥିରେ ବେନିଫିଟ୍ ପାଇଲେ ଆପଣ ଟଙ୍କାଟିଏ ନିଜେ ପଇସା ଖର୍ଚ୍ଚ କରିବାକୁ ପଡ଼ିଲାନି ଆଉ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଯେଉଁମାନଙ୍କର ସୃଦୁଢ଼ ନାହିଁ ସେମାନେ ବି ଭଲ ଦୁଇ ପଇସା ବି ଇନକମ୍ କରିବେ ଏଇ ଯେଉଁ ମଞ୍ଜିଦ୍ୱାରା ଗୋଟେ ଆପଣଙ୍କର ସରକାରଙ୍କ ଗୋଟେ ସ୍କିମ୍ ଯେଉଁଟା ଚାଲିଛି ଯେଉଁଟାକି ପ୍ରେଟୋଲ୍ ଆଉ ଡ଼ିଜେଲ୍ ହଁ ଏହି ମଞ୍ଜିଟାରେ ଯେଉଁ ଗଛଟା ତିଆରି ହେବ ଫଳଟା ଯେଉଁ ମଞ୍ଜିଟା ବାହାରିବ ସେ ମଞ୍ଜିଦ୍ୱାରା ଏଇଟା ଗୋଟେ ଇନ୍ଧନ ତୈଳ ଗୋଟେ ସୃଷ୍ଟି ତିଆରି କରାଯିବ ଆର ତିଆରି କଲେ ସେଟା ଆପଣଙ୍କର ତ ଜାଣିଛନ୍ତି ଇନ୍ଧନ ତେଲ ତ ସବୁବେଳେ ବଜାରରେ ଦାମ୍ ରହୁଛି ଯେମିତି ଡ଼ିଜେଲ୍ ରେଟ୍ ବର୍ତ୍ତମାନ ଆସିକି ବର୍ତ୍ତମାନ୍ ଶହେ ଟଙ୍କା ପାଖାପାଖି ତାର ତ ରେଟ୍ କମେଇବା ପାଇଁ ଏଇଠି ସରକାର୍ ଗୋଟେ ଭଲ ନେଇଛି ଗୋଟେ ଭଲ ପଦକ୍ଷେପ ନେଇଛି ଆଉ ସେଥିପାଇଁ ଆପଣ ଏଇଟା ସହଯୋଗ କଲେ ଯଦି ଏଇଟା ଭଲ ହେଇପାରିଲା ତାହେଲେ ଆପଣଙ୍କ ଗାଁର ଲୋକମାନେ ଭଲ ଇନକମ୍ କରିପାରିବେ ବାର୍ଷିକ ଇନକମ୍ ଜଣକା ପାଖାପାଖି ଯଦି ଗୋଟେ ଏକର ଉପରେ ଜଣେ ଚାଷ କରେ ପାଖାପାଖି ସେ ବର୍ଷକୁ ଦୁଇ ଲକ୍ଷ ତିନି ଲକ୍ଷ ଟଙ୍କା ଇନକମ୍ କରିପାରିବ ଏଇଟା କ'ଣ ଆପଣଙ୍କ ଭଲ ହବନି ହଁ ଏଇଟା ପ୍ରଥମଥର ସରକାର ପ୍ରତି ଗାଁକୁ ଦେଉନାହିଁ ଯେଉଁଠି ଲୋକମାନଙ୍କର ଚାଷ ଉପରେ ଅଭିଜ୍ଞତା ଅଛି ସେଇ ଏରିଆମାନଙ୍କୁ ଏଇ ଜିନିଷଟି ଦିଆଯାଉଛି ଯଦି ସେମାନେ ଭଲ ଭାବରେ ଏଇଟାକୁ କାମରେ ଲଗେଇ ପାରିଲେ ପ୍ରଡ଼କ୍ସନ୍ ଠିକ୍ସେ କରିପାରିଲେ ତାହାଲେ ଏଇଟା ଫୁଣି ଟୋଟାଲ୍ ଦେଶସାରା ସବୁଆଡ଼େ ସବୁ ଚାଷୀଙ୍କୁ ଏହି ଜିନିଷଟି ଦିଆଯିବ ହଁ ସବୁ ପ୍ରକାରର ସୁବିଧା ସହଯୋଗ ଆପଣଙ୍କୁ ଯୋଗାଇ ଦିଆଯିବ ଆପଣଙ୍କୁ ଏଠି କୌଣସି ପ୍ରକାରର ଟେନସନ୍ ନେବାର ନାହିଁ ଆପଣ କେବଳ ଯାହା ଶାରିରୀକ ପରିଶ୍ରମ ଟିକେ କରିବେ ଜମି ଦେବେ ଆଉ ସବୁ ଦାୟିତ୍ୱ ଆମର ଆମର ଯେଉଁ ଷ୍ଟାଫ୍ ଅଛନ୍ତି ସେ ଯିବେ ଆପଣଙ୍କୁ ଟ୍ରେନିଙ୍ଗ୍ ଦେବେ ଆପଣ କେମିତି ଚାଷ କରାଯିବ କେମିତି ରୋଗ ରୋଗ ପୋକ ନିୟନ୍ତ୍ରଣ କରାଯିବ ତାକୁ କେଉଁ ଟାଇମ୍ରେ କି ମେଡ଼ିସିନ୍ ଦିଆଯିବ ସେ ସବୁ ଆପଣଙ୍କୁ ହିଁ ସବୁ ବୁଝେଇବେ ଆପଣହିଁ ଚାଷ ଉପରେ କିଛି ଜାଣିନାହାନ୍ତି ଆପଣଙ୍କୁ ଏ ଜିନିଷ ଜଣେଇ ଦେଲେ ଆପଣ ଜାଣିବେନା ଆଉ ନହେଲେ କେମିତି ଆପଣ କରିବେ ମୁଁ ଯଦି କହିବେ କାଲି ଯଦି ପ୍ଲାନିଙ୍ଗ୍ କରିବେ ତାହେଲେ ମୁଁ କାଲି ବି ଯାଇପାରିବି ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ ଆପଣ କଥା ହୁଅନ୍ତୁ କଥା ହେଇକି ମୋତେ ଜଣାନ୍ତୁ ଜଣେଇଲେ ସେ ହିସାବରେ ମୁଁ ପ୍ଲାନ୍ କରିକି ଯିବି ଆଉ

ଆଜ୍ଞା ନମସ୍କାର୍